ଆମ ଆମ ବଗିଚାରେ ତାର ତାର ଗାଈ ଗୋରୁ ନଷ୍ଟ ନ କରିବା ପାଇଁ ତା ଚାରିପଟେ ଜାଲ ମଧ୍ୟ ଜାଲ ତା ଚାରିପଟେ ମଧ୍ୟ ଜାଲ ଦିଆଯାଇଥାଏ ତା ଆମେ ଗଛଗୁଡ଼ିକ ମାଟି ସଫା କରି କରାଯାଇଥାଏ ମାଟି ସଫା କରିବା ଦ୍ୱାରା ମଛା ଆସି ଆମ ଦେହରେ ଦେହରେ ବସି ବସି କୁଣ୍ଡେଇ ଲାଗିଥାଏ ଏହା ଦ୍ୱାରା ଗଛଙ୍କର ଟମାଟୋ ଟମାଟୋ ପଚିଯାଇ ତା'ର ବିଭିନ୍ନ ଛୋଟ ଛୋଟ ପୋକ ଆସି ଆମକୁ ବିରକ୍ତ କରିଥାଏ ଏହା ଏହା ଆମକୁ ବିଭିନ୍ନ ଅସୁବିଧା ମଧ୍ୟ ହୋଇଥାଏ ବିଭିନ୍ନ ଅସୁବିଧା ମଧ୍ୟ ହୋଇଥାଏ ଏହା ଗଛ ଗଛକୁ ଗଛର ଗଛକୁ ଆମେ ବିଭିନ୍ନ ଜାଲ ଦ୍ୱାରା ମଧ୍ୟ ସୁରକ୍ଷା ଦିଆଯାଇଥାଏ ଏହା ବିଭିନ୍ନ ପୋକ ଆସି ଆମ ଦେହରେ ମଧ୍ୟ ବସିଥାଏ ଏହା ମଶା ମଶା ମଶା ମାଛି ମଶା ମାଛି ଆସି ଆମକୁ ମଧ୍ୟ ଚୋବେଇ ଦିଏ କାମୁ କାମୁଡ଼ନ୍ତି ଏହା ଆମକୁ ବିଭିନ୍ନ ଅସୁବିଧା ଅସୁବିଧା ପକାଇଥାନ୍ତି ଅସୁବିଧା ପକାଇଥାନ୍ତି ଏହା ଆମେ ବିଭିନ୍ନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତୁ ଏହା ବିଭିନ୍ନ ଆମେ ଅସୁବିଧା ବିଧ ସମ୍ମୁଖୀନ